ଆମ ଘରେ ପର୍ବପର୍ବାଣିରେ ଆମେ ବିଭିନ୍ନ ପ୍ରକାର ଲଡ଼ୁ ନବାନ୍ନ ଭକ୍ଷଣ ଯେଉଁଟାକି ଆମର ଯାହା ବିି ଆମ ଚାଷ କରି ଅମଳ କରୁ ନୂଆ ଯେଉଁଟା ହଉ ଖାଦ୍ୟ ଶସ୍ୟ ସେଇଟା ଆମେ ପ୍ରଥମେ ଗୋଟେ ନୂଆ ହାଣ୍ଡିରେ ଭୋଗ କରି ଆମେ ଆମ ଘରର ଇଷ୍ଟ ଦେବ ବା ଦେବୀଙ୍କୁ ପୂଜା କରୁଛୁ ମିଷ୍ଟାନ୍ନ ହଉ କି ଖେଚୁଡ଼ି ହଉ ତା'ପରେ ଚୁଡ଼ା ନଡ଼ିଆ ବିଭିନ୍ନ ପ୍ରକାର ଫଳ ସବୁ ଦେଇକି ଆମେ ଭୋଗ କରୁ ଖିରି ଖିରି ପୁରୀ ଆମର ଖୋଚୁଡ଼ି ବି କରାହୁଏ ତ ଆମ ଘରେ ଆସନ୍ତି ଆମ ଅତିଥି ମାନେ ସମସ୍ତେ ଆନନ୍ଦ ଉତ୍ସବର ସହିତ ଆମେ ପର୍ବପର୍ବାଣିରେ ଠାକୁରଙ୍କୁ ଭୋଗ ଲଗାଉ ଠାକୁର ପୂଜା ପରେ ସମସ୍ତେ ଗୋଟେ ଜାଗାରେ ବସି ଆନନ୍ଦ ଉଲ୍ଲାସର ସହିତ ଭୋଗ ଖାଉ ତା'ପରେ ଆମେ ପର୍ବପର୍ବାଣି ସରିଗଲା ପରେ ସାହି ପଡ଼ିଶା ସବୁଠି ବୁଲିବାକୁ ଯାଉ ସମସ୍ତ ଅଲଗା ଲୋକଙ୍କ ଘରେ କ'ଣ କ'ଣ ଭୋଗ ହେଇଥାଏ ସେଇଟା ବି ଆମେ ଖାଉ ତା'ପରେ ଆମେ ମନ୍ଦିର ବୁଲିକି ଆସିକି ଘରେ ପଳେଇ ଆସୁ